ଯେତେବେଳେ ମୋ ବନ୍ଧୁ ସେ କ୍ରୀଡ଼ାରେ ଭାଗ ନେଉଛନ୍ତି ବା ପ୍ରଶିକ୍ଷଣ ନେଉଛନ୍ତି ସେତେବେଳେ ଜଣେ ବ୍ୟବହାରିକ କ୍ରୀଡ଼ାର ସାର୍ ବା ଶିକ୍ଷକଙ୍କ ଠାରୁ ସେ ବୁଝିବେ ଏବଂ କିପରି କ୍ରୀଡ଼ାରେ ଅଗ୍ରଗତି ହେବ କ୍ରୀଡ଼ା ପ୍ରତି ତାଙ୍କର ପରାମର୍ଶ ଉପରେ ଧ୍ୟାନ ଦିଆଯିବ କେଉଁ କେଉଁ କ୍ଷେତ୍ରରେ ସେମାନେ କେଉଁ କେଉଁ କାମ କରିପାରିବେ କେଉଁଟା କରିବେ ନାହିଁ କେଉଁଟା ନ କରିବେ ସେଥିପାଇଁ ଧ୍ୟାନ ଦେବାକୁ ପଡ଼ିବ ଏବଂ ଅତ୍ୟଧିକ ପରିଶ୍ରମ ହିସାବରେ କରିବାକୁ ପଡ଼ିବ ଏବଂ ସେମାନେ ହଁ ଯେଉଁମାନଙ୍କର ସେ ଉପରେ କ୍ନୋଲେଜ୍ ଅଛି ଗଭୀର ଜ୍ଞାନ ଅଛି ସେମାନଙ୍କ ଠାରୁ ପରାମର୍ଶ ନେଇ ଗ୍ରହଣ କରିଲେ ସେମାନେ ଅତ୍ୟଧିକ ଭାବରେ ଉତ୍ତୀର୍ଣ୍ଣ ହୋଇ କୌଣସି ଠାରେ ହେବେ